ମୁଁ ଯେଉଁ ଗ୍ୟାସଟି କିଣିଛି ଦେଖିବାକୁ ସୁନ୍ଦର ତାର ଧୂଆଁ ଗୁଡ଼ିକ ବାହାରକୁ ଯାଇପାରୁନି ଅଳ୍ପ କାଠରେ ମଧ୍ୟ ସେ ରୋଷେଇଟି ହୋଇପାରୁଛି କିନ୍ତୁ ତା ଦ୍ୱାରା କିନ୍ତୁ ମଣିଷ ବହୁତ କିଛି ଉପକୃତ ଧୂଆଁ ଗୁଡ଼ିକ ବାଜୁନାହିଁ ସେ ଯୋଗୁଁ ଭଲ ଉପକୃତ ହୋଇପାରୁଛି